ମୁଇଁ ସୋନପୁର୍ରୁ ଗଲାମାସ ଗୁଟେ ଶାଢ଼ୀଟେ ଘିନିଥିଲି ସେ ଶାଢ଼ୀଟାକେ ପଇଁତିରିଶହ ଟଙ୍କା ଦେଇଥିଲି ଦୁକାନେ ଆର୍ ବି ଶାଢ଼ୀ ଥିଲା ହେଲେ ଇ ସାଢ଼ୀଟା ଦେଖ୍ବାର୍ ପରେ ଇ ସାଢ଼ୀକେନ ଆନ୍ବାର୍ ଲାଗି ମନ୍ ଲାଗ୍ଲା ଶାଢ଼ୀଟା ହଳ୍ଦିଆ ରଙ୍ଗ ଶାଢ଼ୀ ଦେହେନେ ହଳଦିଆ ଗୁଟାମାନେ ପଡ଼ିଛେ ଶାଢ଼ୀର୍ ଧଡ଼ି କଲିଆ ହୋଇକରି ସୁନ୍ଦର୍ ଦିଶୁଛେ ମୁହୁଁଟା ନିଲିଆ କଲର୍ ହେଇଚେ ଆର୍ ଫୁଲ୍ ଫୁଟିକରି ସୁନ୍ଦର୍ ଦିଶୁଛେ ଶାଢ଼ୀଟା ପିନ୍ଧ୍ଲା ବେଲ୍କେ ବହୁତ୍ ହାଲ୍କା ଲାଗୁଚେ ଇ ଶାଢ଼ୀକେ ଦେଖିକରି ମୋର୍ ସାଙ୍ଗ୍ସାଥି ଲୋଭ୍ ହେଇଛେ ବୋଲିକିରି କହିଚନ୍ ଆର୍ ତାଙ୍କର୍ ଲାଗି ଆନ୍ବାର୍ ଲାଗି ମୋତେ ଅର୍ଡ଼ର୍ କରିଚନ୍